ସହରକୁ ସ୍ଥାନାନ୍ତର ହେବା ସତ୍ତ୍ୱେ ମଧ୍ୟ ଗାଁରେ ରହିବାକୁ ଏଥିପାଇଁ ଭଲଲାଗେ ଯେ ଗାଁର ଯେଉଁ ପରିବେଶ ଏବଂ ଗାଁରେ ଯେଉଁ ପାନୀୟଜଳର ଯେଉଁ ପୋଖରୀ ତୁଠ ଏବଂ ଜଙ୍ଗଲ ଏବଂ ସବୁଥିରେ ଆମକୁ ଏଠି ଚାଷବାସଠାରୁ ନେଇକରି ଆମର ଯେଉଁ ଗାଁରେ ଗୋଟେ ସବୁଜିମା ରହିଛି ସେ ସବୁଜିମା ଏତେ ସୁନ୍ଦର ଲାଗେ କିନ୍ତୁ ସହରରେ ସେସବୁ ଜିନିଷ ମିଳେନାହିଁ ସହରରେ ସବୁ କିଣିବା ପାଇଁ ମିଳେ କିନ୍ତୁ ଏଠି ଆମେ ଏ ଯେଉଁ ରହିଲୁ ଧର ସହରରେ ଆମେ ପବନ ପାଇବା ପାଇଁ ହେଲେ ଫ୍ୟାନ୍ଟି କିଣିବା ପାଇଁ ପଡ଼ିବ ତା'ପାଇଁ ପଇସା ଖର୍ଚ୍ଚ କିନ୍ତୁ ଏଠି ଗାଁରେ ଆମେ ଯଦି ରହିବୁ ଆମେ ଜଙ୍ଗଲ ସାଇଡ୍କୁ ଯିବା ପଡ଼ିଆ କିମ୍ବା ପୋଖରୀ ତୁଠକୁ ଗଲେ ଆମକୁ ବହୁତ ଭଲ ପବନ ମିଳେ ଏବଂ ସେ ହେଲା ପ୍ରାକୃତିକ ଜିନିଷ ଉପରେ ଆମେ ଏଥିରେ ଚଳିଥାଉ ତ ସହରରେ ସେସବୁ ଜିନିଷ ମିଳେନାହିଁ ସେଥିପାଇଁ ମୁଁ ସହରରୁ ଗାଁରେ ରହିବା ପାଇଁ ପସନ୍ଦ କରେ ନିଜକୁ